ଓଡ଼ିଆ ଭାଷାର ବ୍ୟବହାର ସହିତ ସମୟ ସହିତ ବିଶେଷକରି ହଉଛି ଓଡ଼ିଆ ଭାଷାକୁ ଲୋକ ଭୁଲି ଯାଇଛନ୍ତି ଓଡ଼ିଆ ଆଗରୁ ଯେମିତି ବ୍ୟବହାର କରୁଥିଲେ ସମସ୍ତେ ଓଡ଼ିଆ ମିଡ଼ିଅମ୍ ରେ ପଢ଼ୁଥିଲେ କିନ୍ତୁ ଏବେ ତ ଇଂଲିଶ ମିଡ଼ିଅମ୍ ରେ ପିଲା ପାଠ ପଢ଼ିଲେଣି ଇଂଲିଶ ସେମାନେ ଓଡ଼ିଆ ଭାଷାଟାକୁ ପୁରା ଭୁଲି ଯାଉଛନ୍ତି ଇଂଲିଶରେ କଥାବାର୍ତ୍ତା କରୁଛନ୍ତି ଯାହା ସହିତ କଥା କଲେ ସେ ଇଂଲିଶ ଆଉ ହିନ୍ଦୀରେ କଥା କହୁଛନ୍ତି ସେମାନେ ଓଡ଼ିଆ ଭାଷା ଶୁଦ୍ଧ ଓଡ଼ିଆ ଭାଷାଟାକୁ ପୁରା ଭୁଲି ଯାଉଛନ୍ତି ଓଡ଼ିଆରେ କଥାବାର୍ତ୍ତା କଲେ ତାଙ୍କୁ ଯେମିତି କ'ଣ ଭଳିଲାଗୁଛି ସେମାନେ କହିପାରୁ ନାହାଁନ୍ତି ଓଡ଼ିଆ ଶୁଦ୍ଧ ଓଡ଼ିଆ କହିପାରୁ ନାହାଁନ୍ତି ଇଂଲିଶ ମିଡ଼ିଅମ୍ ରେ ମାଁ ବାପା ମାନେ ପାଠ ପଢ଼େଇ ପିଲାମାନଙ୍କୁ ଇଂଲିଶର ମର୍ଯ୍ୟାଦା ଦଉଛନ୍ତି ଓଡ଼ିଆର ମର୍ଯ୍ୟାଦା ଦେଇପାରୁ ନାହାଁନ୍ତି ଓଡ଼ିଆ କହିଲାବେଳକୁ ସେମାନଙ୍କୁ କଥା କହି ଆସୁନି ଏଁ ଏଇ ଟାଇପ୍ ର ବ୍ୟବହାର କରୁଛନ୍ତି ଆଉ ହିନ୍ଦୀ ହିନ୍ଦୀରେ କଥାବାର୍ତ୍ତା କରୁଛନ୍ତି ଓଡ଼ିଆ ବ୍ୟତୀତ ଇଂଲିଶରେ କଥାବାର୍ତ୍ତା କରୁଛନ୍ତି ଓଡ଼ିଆଟାକୁ ପୁରା ଭୁଲି ଯାଇଛନ୍ତି